ହଁ ନିଶ୍ଚିନ୍ତ ଭାବରେ ଓଡ଼ିଆ ଆମର ମାତୃଭାଷା ଭାବରେ ମୁଁ ନିଶ୍ଚିନ୍ତ ଗର୍ବ ଏବଂ ଗୌରବର ସହିତ କରିପାରିବି ଯେ ଓଡ଼ିଆ ଆମର ମାତୃଭାଷା ଓ ସେଥିପାଇଁ ମଧ୍ୟ ବି ମୁଁ ଗର୍ବ କରେ କାରଣ ଯେଉଁଠି ଆମେ ରହିଛୁ ବା ଯେଉଁଟାରେ ଆମେ ଚଳିଛୁ ଆମେ ଛୋଟବେଳୁ ଯେଉଁ କଥାରେ ଆମେ କହୁଛୁ ସେ ଭାଷାକୁ ତ ଆମେ ଗର୍ବ କରିବୁ କାରଣ ସେ ଭାଷାଟା ହେଉଛି ଆମର ଯେଉଁ ଭାଷା ବି ଆମେ ଯେତେ ଶିଖିବା ସବୁ ଭାଷାର ମୂଳ ଆସିବ ଆମର ଓଡ଼ିଆ ଓଡ଼ିଆରେ ତାକୁ ଭାବିକି ଆମେ ସେ ଭାବାକୁ ଯିବା ମାନେ ସେ କଥାକୁ ଯିବା ଡାଇରେକ୍ଟ ସେ ଭାବ କଥାକୁ ଆମେ ଯାଇପାରିବାନି କାରଣ ଆମର ମାତୃଭାଷା ହେଉଛି ଓଡ଼ିଆ ଆଉ ଓଡ଼ିଆରେ ବି ଓଡ଼ିଆଟା ଏତେ ମାନେ ଶସ୍ତା ନୁହେଁ ଯେ ସମସ୍ତେ କହିପାରିବେ ଓଡ଼ିଆ ଭାଷା ବି ବହୁତ କଷ୍ଟ ବହୁତ ଲୋକମାନେ କହିପାରନ୍ତିନି ଏବଂ ଆମ ଓଡ଼ିଆ ଭାଷାକୁ ବହୁତ କବି ବହୁତ ଲେଖକ ବହୁତ ଖେଳାଳି ବହୁତ ଯେଉଁ ଫିଲ୍ମ ତିଆରି କରନ୍ତି ସେମାନେ ଓଡ଼ିଆ ଭାଷାକୁ ବହୁ ଆଗକୁ ନେଇକି ଯାଇଛନ୍ତି ଏବଂ ଆଜିକା ଦେଶରେ ଆଜି ଆମର ଯେଉଁ ଦେଶରେ ଯିଏ ରାଷ୍ଟ୍ରପତି ସିଏ ବି ଜଣେ ଓଡ଼ିଆ ସିଏ ବି ଜଣେ ଓଡ଼ିଆଣୀ ଝିଅଟିଏ ବା ସ୍ତ୍ରୀ ଲୋକ ଜଣେ ସିଏ ତାଙ୍କ ଯୋଗୁଁ ମଧ୍ୟ ବହୁତ ଲୋକମାନେ ଓଡ଼ିଆକୁ ଜାଣିଛନ୍ତି ଚିହ୍ନିଛନ୍ତି ଆଉ ମୋତେ ଓଡ଼ିଆ ଶବ୍ଦ ବହୁତ ଭଲ ଲାଗେ ଓଡ଼ିଆରୁ କେତେ ଗୁଡ଼ିଏ ଖଣ୍ଡବାକ୍ୟ ଅଛି ଗୋଟେ ହେଉଛି ମାନେ କ'ଣ କହିବି କହିଲେ ଗୋଟେ ହେଉଛି ନଈ ନ ଦେଖିଣୁ ନଙ୍ଗଳା ମାନେ ଯେ ଆପଣ ଜିନିଷଟାକୁ ବହୁତ ଜାଣିନଥିବେ ତାକୁ ତ ଭାବିକି ବହୁତ ଇଆଡ଼େ ଡରିବେଣି ସେଇଟା ଗୋଟେ ମୋତେ ଭଲ ଲାଗେ ଆଉ ଆଉ ଗୋଟେ ମୋତେ ଭଲ ଲାଗେ କ'ଣ କହିଲେ ଗୋଟେ ଚାଉଳରେ ଗଢ଼ା ଗୋଟେ ଚାଉଳରେ ଗଢ଼ା ମାନେ ଝିଅଟି ବହୁତ ଭଲ ବା ସରଳ ସଂସ୍କାରୀ ଏଇଭଳି ଖଣ୍ଡବାକ୍ୟ ଆମର ବହୁତ ବ୍ୟବହାର କରାଯାଇଥାଏ